ମୁଁ ରୋଷେଇ କରିବା ସମୟରେ ଭାତ ରାନ୍ଧିବା ପାଇଁ ଡେକ୍ଚି ଦରକାର ହୁଏ ତରକାରି ରାନ୍ଧିବା ପାଇଁ କଡ଼େଇ ପିଠାପାତିଆ ଡଙ୍କି ବ୍ୟବହାର ହୁଏ ବେଲା ପାଣି ଦେବା ପାଇଁ ପରିବା କାଟିକି ଥୋଇବା ପାଇଁ ପ୍ରେସର୍ ବ୍ୟବହାର କରୁ ଡାଲି ସିଝାଇବା ପାଇଁ ବେଳେ ବେଳେ ଚିକେନ ରାନ୍ଧିବା ପାଇଁ ପ୍ରେସର୍ରେ ବେଗେ ହୋଇଯାଏ ତାହା ବି ବ୍ୟବହାର କରୁ ବେଲା ପନି ପରିବା କାଟିକି ଥୋଇବା ପାଇଁ ବେଲା ବ୍ୟବହାର ହୁଏ ପିଆଜ ଫିଆଜ କାଟିକି ରଖିବା ପାଇଁ ଥାଳିଆ ବ୍ୟବହାର କରାହୁଏ ସବୁ ଜିନିଷ କଟା କଟି କରିକି ଥୋଇବା ପାଇଁ ପନିକି ବ୍ୟବହାର ହୁଏ ଚୁଲିରେ ରୋଷେଇ କରିବାକୁ ହେଲେ ଫୁଙ୍କଣା ଦରକାର ହୁଏ ଏମିତି ସବୁ ବାସନ କୁସନ ପାଞ୍ଚ ସାତଟା ଜାଗା ଦରକାର ହୁଏ